ମୁଁ କାଇଁ ଭାବୁନି ଯେ କୌଣସି ଗ୍ରାମାଞ୍ଚଳରେ ବି ଏମିତି କିଛି ହେଉଛି କାହିଁକିନା ଆଜିକାଲି ଇଣ୍ଟରନେଟ୍ ସବୁଆଡ଼େ ହେଇଗଲାଣି ଯେମିତିକି ଆଜିକାଲି ଗୋଟିଏ ଗାଁର ଯୁବକ ବି ଯେଉଁ ଇଣ୍ଟରନେଟ୍ ଚଲଉଛି ଭୁବନେଶ୍ୱରରେ ବି ଦିଲ୍ଲୀରେ ରହୁଥିବା ଯୁବକ ବି ସେଇ ପ୍ରକାର ଇଣ୍ଟରନେଟ୍ ଚଲଉଛି ତ ଏବେ ଆଉ ସେମିତି କିଛି ଅଲଗା ଅଲଗା ନାହିଁ ଯେ ସିଟିରେ ରହୁଛି ବୋଲି ଭଲସେ ଅଛି ଆଉ ଗାଁରେ ରହୁଥିବା ପିଲା ଭଲସେ ନାହାନ୍ତି ତ ଏବେ ସବୁଆଡ଼େ ସବୁଆଡ଼େ ସମସ୍ତେ ଏକ ହେଇସାରିଲାଣି ବିଶ୍ଵ ଗୋଟିଏ ହେଇସାରିଲାଣି ଆଉ ସେ ଯୁଗ ନାହିଁ ପୁରୁଣା ଯୁଗ ନାହିଁ ଯେ ଗ୍ରାମାଞ୍ଚଳରେ ରହୁଥିବା ଲୋକ ଯିଏକି ସହରାଞ୍ଚଳରେ ରହିବ କାହିଁକି ନା ଆଉ କୌଣସି ଗ୍ରାମ ବି ସହର ତୁଳନାରେ ଓ କମ୍ ହେଇକି ନାହିଁ ତ ମୋ ଦେଖିବାରେ ତ ସେମିତି କିଛି ନାହିଁ ତ ସେମିତି କୌଣସି ଜାଗାରେ ଛ କେମିତି ଛୋଟ ମୋଟ ଜାଗାରେ ବି ଏସବୁ ହେଇପାରେ ତ ଜୀବନସାଥି ମୋତେ ସେମିତି କିଛି ଲାଗୁନି ତ କୌଣସି ଛୋଟମୋଟ ଜଗାରେ ସେସବୁ ହେଉଥିବ